ଯେତେବେଳେ ଗୋଟେ ନବଜାତ ଶିଶୁ ଜନ୍ମ ହୋଇଥାଏ ସେତେବେଳେ ତାହାର ସବୁ ରୀତିନୀତି ହୋଇଥାଏ ଯଥା ତେଲ ମାଲିସ୍ ଷଷ୍ଠୀପୂଜା ଏକୋଇଶିଆ ଅନ୍ନପ୍ରସନ୍ନ ନାମକରଣ ମୁଣ୍ଡନ ଇତ୍ୟାଦି ତେଲ ମାଲିସ୍ ଛୋଟବେଳେ ନବଜାତ ଶିଶୁମାନଙ୍କୁ ଛଅମାସ ପର୍ଯ୍ୟନ୍ତ ତେଲ ମାଲିସ୍ କରାଯାଇଥାଏ କାରଣ ଶିଶୁ କୁ ଥଣ୍ଡା ବେଶି ନ ହେବାପାଇଁ ତାକୁ ଛଅ ମାସ ପର୍ଯ୍ୟନ୍ତ ତେଲ ନିଆଁ ଅଳ୍ପକେ ମାଲିସ୍ କରାଯାଇଥାଏ ଯାହାଦ୍ଵାରା ଶିଶୁର ଗଠନ ବି ଭିନ୍ନ ହୋଇଥାଏ ସେ ସଦାସର୍ବଦା ଥଣ୍ଡା ଏତେ ମାତ୍ରାରେ ହୋଇନଥାଏ ଷଷ୍ଠୀପୂଜା ଷଷ୍ଠୀପୂଜା ଶିଶୁ ଯେତେବେଳେ ଜନ୍ମ ହୋଇଥାଏ ତାହାର ଛଅଦିନ ପରେ ଏହି ଷଷ୍ଠୀପୂଜା ହୋଇଥାଏ ଷଷ୍ଠୀପୂଜାରେ ନବଜାତର ଶିଶୁ ମାମୁଁଘର ଲୋକ ତାଙ୍କ ଘରକୁ ଆସିଥାନ୍ତି ଷଷ୍ଠୀପୂଜାରେ ତାର ତାର ଜାତକ ହୋଇଥାଏ ଏକୋଇଶିଆ ଏକୋଇଶିଆରେ ଯେତେବେଳେ ନବଜାତ ଶିଶୁକୁ ଏକୋଇଶଦିନ ହୋଇଯାଇଥାଏ ସେହିଦିନ ତାର ଏକୋଇଶିଆ ହୋଇଥାଏ ସେଥିରେ ନବଜାତ ଶିଶୁକୁ ତାର ନାମକରଣ କରାଯାଇଥାଏ ଏବଂ ଯେତେବେଳେ ନବଜାତ ଶିଶୁ ବର୍ଷକର ହୋଇଯାଇଥାଏ ସେତେବେଳେ ତାକୁ ଅନ୍ନ ଅନ୍ନପ୍ରସନ୍ନ କରାଯାଇଥାଏ ଅନ୍ନପ୍ରସନ୍ନ କରାଯାଇଥିବା ସମୟରେ ସେ ଖାଦ୍ୟ ବ୍ୟବହାର କରିଥାଏ ଯଥା ଭାତ ଭାତ ଡ଼ାଲି ଇତ୍ୟାଦି ସେ ସେହିଦିନଠାରୁ ଖାଦ୍ୟରୂପରେ ବ୍ୟବହାର ହୋଇଥାଏ ଏକୋଇଶିଆରେ ନବଜାତ ଶିଶୁର ମାମୁଁଘର ଲୋକ ସେଠାକୁ ଆସିଥାନ୍ତି ମାମୁଁ ତାର ନାମକରଣ କରିଥାନ୍ତି ଏବଂ ଶିଶୁପାଇଁ ଭଲଭଲ ପୋଷାକ ମଧ୍ୟ ନେଇ ଆସିଥାନ୍ତି ନବଜାତ ଶିଶୁକୁ ତେଲ ମାଲିସ୍ କରିବା ନିହାତି ଆବଶ୍ୟକ ଯାହାଦ୍ୱାରା ନବଜାତ ଶିଶୁର ସ୍ୱାସ୍ଥ୍ୟ ଭଲ ରହିବ କିନ୍ତୁ ଏବେ ଆଧୁନିକ ଯୁଗରେ ଡାକ୍ତରମାନେ ନବଜାତ ଶିଶୁଙ୍କୁ ତେଲ ମାଲିସ୍ କରିବାକୁ ମନା କରୁଛନ୍ତି କାରଣ ନବଜାତ ଶିଶୁର ଦେହ ଖରାପ ହେବା ହେତୁ ସେଥିପାଇଁ ଡାକ୍ତରମାନେ ନବଜାତ ଶିଶୁମାନଙ୍କୁ ମନା କରୁଛନ୍ତି